ମୁଁ ଅଧିକ ଗର୍ବିତ ଏଥିପାଇଁ କି ଯେ ମୋର ପଢ଼ିବା ପାଇଁ ବାବା ମାଆ ବହୁତ ଖୁସି ଅଛନ୍ତି ମୋତେ ବହୁତ ସାହାଯ୍ୟ ମଧ୍ୟ କରିଛନ୍ତି ଆଉ ଛୋଟବେଳେ ବହୁତ ମାଡ଼ ମଧ୍ୟ ଖାଇଛି ଏହି ପାଠ ପଢ଼ିବା ପାଇଁ ଯେଉଁଥିପାଇଁ କି ଆଜିକା ସମୟରେ ମୁଁ ଏତେ ଦୂର ପହଞ୍ଚି ପାରିଛି ଏଇ ମୋର ସଫଳତା ପାଇଁ ମୁଁ କେବଳ ମୋ' ବାବା ମାମା ଓ ମୋ' ଶିକ୍ଷକମାନଙ୍କୁ ମୁଁ ଧନ୍ୟବାଦ ଜଣାଇବି ଏଥିପାଇଁ ମୁଁ ବହୁତ ଗର୍ବିତ ଅଛି ଆଉ ଏଥିରେ ଭଲ ମୋର ରେଜଲ୍ଟ ବି ହୋଇଛି ସେଥିପାଇଁ ମୁଁ ବହୁତ ଖୁସି ବି ଅଛି ଭଲ ମାର୍କ ମଧ୍ୟ ଅଛି ଭଲ ଶିକ୍ଷକ ପାଇଛି ସେଥିପାଇଁ ମୁଁ କେବେ ଭାବିନଥିଲି କି ମୁଁ ଏତେ ସାହାଯ୍ୟ ମିଳିବ ବୋଲି ମୋତେ କେବେ ଏତେ ସାହାଯ୍ୟ ମିଳିବ ବୋଲି ମୁଁ କେବେ ଭାବି ବି ନଥିଲି ମୁଁ ସେଥିପାଇଁ ନିଜକୁ ବହୁତ ଗର୍ବିତ ମନେ କରୁଛି ଏଥିପାଇଁ ମୋ ବାବା ମାଆ ମଧ୍ୟ ବହୁତ ଗର୍ବିତ ଅଛନ୍ତି